ଆମ ଜିଲ୍ଲା ଗଞ୍ଜାମ ଆମ ଜିଲ୍ଲାର ସବୁଠୁ ପ୍ରସିଦ୍ଧ ଯାତ୍ରା ମଧ୍ୟରେ ପୂର୍ଣ୍ଣମା କୁମାର ପୂର୍ଣ୍ଣିମାକୁ ବହୁତ ଭାବରେ ପାଳନ କରାଯାଏ କୁମାର ପୂର୍ଣ୍ଣିମାକୁ ଆମେ ଏଠି ବହୁତ ଖୁସିରେ ପାଳନ କରିଥାଉ କୁମାର ପୂର୍ଣ୍ଣିମାରେ କୁମାରୀମାନଙ୍କ ଦ୍ୱାରା ସବୁକିଛି କରାଯାଇଥାଏ କୁମାର ପୂର୍ଣ୍ଣିମାରେ ଝିଅମାନେ ବହୁତ ସଜସଜ ହୁଅନ୍ତି ଏବଂ ପୁଅମାନେ ବି ସଜସଜ ହୁଅନ୍ତି କୁମାର ପୂର୍ଣ୍ଣିମାରେ ପୁଅମାନେ ପୁଅମାନେ ଖେଳିବା ପାଇଁ ପସନ୍ଦ କରିଥାନ୍ତି ସେଇଦିନ ଡାବାଲି ମଧ୍ୟ ଖେଳିଥାନ୍ତି ଡାବାଲି ଖେଳିକି ସମସ୍ତେ ରାତି ରାତିଯାକ ଘରେ ବସିକିରି ଖେଳ ଖେଳାଖେଳି ହୋଇଥାଏ କୁମାର ପୂର୍ଣ୍ଣିମାରେ ଜହ୍ନକୁ ଦେଖି ପୂଜା ମଧ୍ୟ କରାଯାଇଥାଏ ଜହ୍ନକୁ ଲିଆ ଫିଙ୍ଗିବା ଫିଙ୍ଗିବାର ମଧ୍ୟ ନିୟମ ନିୟମ ଅଛି କୁମାର ପୂର୍ଣ୍ଣିମା ଗୁଡ଼ିକ ଆମର ସବୁ ଜିଲ୍ଲାରେ ପାଳନ କରାଯାଇଥାଏ କୁମାର ପୂର୍ଣ୍ଣିମାକୁ ସମସ୍ତେ ବହୁତ ଉତ୍ସହ ଓ ଆନନ୍ଦର ସହିତ ପାଳନ କରନ୍ତି କୁମାର ପୂର୍ଣ୍ଣିମା ଗୋଟିଏ ସୁନ୍ଦର ପର୍ବ ହୋଇଥିବାରୁ ଏହାକୁ ସମସ୍ତେ ପସନ୍ଦ କରନ୍ତି କୁମାର ପୂର୍ଣ୍ଣିମାରେ ସମସ୍ତଙ୍କ ଘରେ ସମସ୍ତଙ୍କ ପିଲାମାନଙ୍କ ପାଇଁ ନୂଆ ପୋଷାକ ହୋଇଥାଏ ସେମାନେ ନୂଆ ପୋଷାକ ପିନ୍ଧି ଘର ବାହାରେ ବୁଲାବୁଲି କରନ୍ତି ଏବଂ ଜହ୍ନକୁ ଦେଖି ସେଠିକି ଲିଆ ଫିଙ୍ଗି ଥାନ୍ତି କୁମାର ପୂର୍ଣ୍ଣିମାରେ ସବୁ ପରିବାର ବର୍ଗଜଣଙ୍କ ଠାରୁ ଆଶୀର୍ବାଦ ମଧ୍ୟ ନେଇଥାନ୍ତି କୁମାର ପୂର୍ଣ୍ଣିମା ଗୋଟିଏ ଆମ ଜିଲ୍ଲାର ସବୁଠୁ ବଡ଼ ପର୍ବ ମଧ୍ୟରେ ଗୋଟିଏ ବଡ଼ ପର୍ବ ହୋଇଛି ସେଥିପାଇଁ ସେହି ପର୍ବକୁ ସମସ୍ତେ ପାଳନ କରିବାକୁ ଚାହାଁନ୍ତି ଏବଂ ଉଚ୍ଛାହର ସହିତ ଗୋଟିଏ ବର୍ଷ ଅପେକ୍ଷା କରନ୍ତି କୁମାର ପୂର୍ଣ୍ଣିମା କେମିତି ଆସିବ ସେମାନେ କୁମାର ପୂର୍ଣ୍ଣିମା କେମିତି ପାଳନ କରିବେ ଏହି କୁମାର ପୂର୍ଣ୍ଣିମା କୁମାର ମାନଙ୍କ ପର୍ବ ହୋଇଥାଏ ଯେଉଁ ଝିଅମାନେ ଏଇ ପର୍ବ ମଧ୍ୟ ପାଳନ କରିଥାନ୍ତି ଏହି ପର୍ବ ପାଳନ କରି ଜହ୍ନକୁ ପୂଜା କରାଯାଇଥାଏ ଏବଂ ଜହ୍ନକୁ ସନ୍ଧ୍ୟା ସମୟରେ ଜହ୍ନ ଦେଖିଲେ ସେଠି ଲିଆ ମଧ୍ୟ ଫିଙ୍ଗାଯାଇଥାଏ କୁମାର ପୂର୍ଣ୍ଣିମାରେ ଖେଳ ଖେଳିବାରେ ମଧ୍ୟ ପରମ୍ପରା ରହିଛି ସେମାନେ ଡାବାଲି ତାସ୍ ମଧ୍ୟ ଖେଳ କରି ବହୁତ ପ୍ରକାର ଖେଳ ଅଛି ଯାହାକୁ କୁମାର ପୂର୍ଣ୍ଣିମାରେ ଖେଳାଯାଇଥାଏ କୁମାର ପୂର୍ଣ୍ଣିମା ଆମ ଜିଲ୍ଲାର ସବୁଠୁ ଭଲ ଖେଳ ମଧ୍ୟରେ ଗୋଟିଏ ଖେଳ ଗୋଟିଏ ପୂଜା ହେଇଥିବାରୁ ଏହି ପୂଜାକୁ ସମସ୍ତେ ସମସ୍ତେ ଖୁସିର ସହିତ ପାଳନ କରନ୍ତି